ହ୍ୟାଲୋ ହଁ ମୁଁ ମେଡ଼ିକାଲରୁ କହୁଥିଲି ସରି ମୁଁ ତ ଏବେ ଗୋଟେ ପେସେଣ୍ଟଙ୍କ ଅପରେସନରେ ଲାଗିଛି ତ ମୁଁ ଦେଖିବା କିଛି କରୁଛି ତ ନହେଲେ ଆପଣ ଯଦି ଗୋଡ଼ ଯଦି ବେଶି ଫ୍ରାକ୍ଚର୍ ହେଇ ଯାଇଛି କହିଲେ ତ ଆପଣ ଟ୍ରାଏ କରନ୍ତୁ ଜଲ୍ଦି ଟିକେ ଆସି ପହଞ୍ଚିବାକୁ କେଉଁ ଗାଡ଼ିରେ କି କ'ଣ ମୁଁ ଦେଖିଲେ ହିଁ କହି ପାରିବି ଏଠି ଆମ୍ବୁଲାନ୍ସର ତ ସୁବିଧା ଅଛି ହଁ ଅଛି ହଁ ହଁ ଅଛି ସବୁର ସୁବିଧା ଅଛି ତୁମେ ଆସନ୍ତୁ ତା'ପରେ ଦେଖିଦେବି ସେଇଟା ତ ମୁଁ କହି ପାରିବିନି ଦେଖିଲେ ହିଁ ମୁଁ କହିବି ତ ସର୍ଜରୀରେ ମୁଁ ମିନିମମ୍ ପନ୍ଦରହଜାର ଟଙ୍କା ନେଉଛି ତ ଦେଖିଲେ ହିଁ କହି ପାରିବି ଆପଣଙ୍କର କେତିକି ଫ୍ରାକ୍ଚର୍ ହେଇଛି କ'ଣ ହେଇଛି ସେତିକି ବ୍ୟାଣ୍ଡେଜ୍ ଫେଣ୍ଡେଜ୍ ସେତିକି ଦେଖିକିରି ହିଁ ମୁଁ କହିବି ଠିକ୍ ହେବା ପାଇଁ ଯଦି ଆପଣଙ୍କର ଯଦି ଗୋଡ଼ ଯଦି ବେଶି ମାଡ଼ ହେଇ ଯାଇଛି ବେଶି ଭାଙ୍ଗି ଯାଇଛି କି କ'ଣ ହେଇଛି ତ ବେଳେ କମସେ କମ୍ ମାସେ ପ ତିନି ଚାରି ମାସ ଏମିତି ଲାଗି ଯାଇପାରେ ଠିକ୍ ହେବାକୁ ହେଲେ ଆଉ କିଛି ଯଦି କମ୍ ହଁ ରୁମରେ ବି ବ୍ୟବସ୍ଥା ଅଛି ବେଡ଼୍ ବି ଅଛି ସବୁ ଅଛି ସବୁର ସୁବିଧା ଅଛି ଆପଣ ଯଦି ଚାହିଁବେ ତ ରହି ବି ପାରିବେ ହଁ ସରକାର ତରଫରୁ ଯଦି ଆପଣଙ୍କର ସ୍ୱାସ୍ଥ୍ୟ କାର୍ଡ଼ ଥାଇପାରେ ତ ସେତିକିରେ ସେଇ କାର୍ଡ଼ଟିକୁ ସ୍କାନ୍ କରି ଆପଣ ଯାହା ବି ସରକାର ତରଫରୁ ସୁବିଧା ଅଛି ମିନିମମ୍ ତୁମେ ଆପଣ ପାଇ ପାରିବେ ହଁ ସେଇଟାର ବି ସୁବିଧା ଅଛି ସେଇଟାର ବି ସୁବିଧା ଅଛି ଆପଣ ଯଦି ସ୍ୱାସ୍ଥ୍ୟ କାର୍ଡ଼ ଆଣିକି ଯଦି ଆପଣ ସ୍କାନ୍ କରିବେବି ତ ସେଇଟା ସବୁ ସୁବିଧା ଅଛି ଖାଇବା ପିଇବା ମେଡ଼ିକାଲ୍ ଏମିତି କି ରୁମ୍ ଭଡ଼ା ବି ମେଡ଼ିସିନ୍ ସବୁର ସୁବିଧା ଅଛି ଆପଣ ଆସନ୍ତୁ ଯଦି କିଛି ଦେଖିବି ଯଦି ଆପଣଙ୍କର ବେଶି ଫ୍ରାକ୍ଚର୍ କ'ଣ ହେଇଥିବ ଆପଣଙ୍କୁ ମୁଁ ଦେଖିକି ଟ୍ରିଟମେଣ୍ଟ୍ କରିବି ହଁ ହଉ ଆସନ୍ତୁ ଆସନ୍ତୁ ଆସନ୍ତୁ ହଁ ବହୁତ ଭଲ ଚିକିତ୍ସା କରନ୍ତି ନର୍ସମାନେ ବି ଠିକ୍ ଡାକ୍ତର ଟାଇପର ହିଁ ସବୁ ଚିକିତ୍ସା କରି କରନ୍ତି ହଁ ମେଡ଼ିକାଲ୍ ସଫାସୁତୁରା ବି ଥିବ ଏଥିରେ ଠିକ୍ ଅଛି ସବୁର ସୁବିଧା ଅଛି ଫ୍ୟାନ୍ ସବୁ ଓ ପାଣି ଫିଲଟର୍ ବି ପାଣି ବି ଫିଲଟର୍ ସବୁର ସୁବିଧା ଅଛି ଆମ ମେଡ଼ିକାଲରେ କିଛି ବି ଏମିତି ଅସୁବିଧା ହେବନି ଆପଣଙ୍କୁ ହଁ ଠିକଠାକ୍ ହିଁ ଦେଖୁଛନ୍ତି ସମସ୍ତେ ନାଇଁ ସେଇଟା ଗ୍ୟାରେଣ୍ଟି ତ ଆମେ ଦେଇ ପାରିବୁନି ଆମେ ମୁଁ ଜାଣିବାରେ ମୁଁ ବହୁତ ଭଲ ଭାବରେ ଚିକିତ୍ସା କରୁଛି ଆଉ ଯଦି ଆପଣଙ୍କୁ କିଛି ଡାଉଟ୍ ବି ହେଉଛି ଆପଣ ଆଉ କାହାଠାରୁ ବି ପଚାରି ପାରନ୍ତି ଯଦି ଆପଣଙ୍କୁ ଠିକ୍ ଲାଗୁଛି ତ ଆପଣ ପଚାରି ପାରନ୍ତି କାହାକୁ ବି ନହେଲେ ଏଠି ଟ୍ରିଟମେଣ୍ଟ୍ ବି ଭଲ ହେଉଛି ନାଁ ନାଁ ନାଁ ନାଁ ସେମିତି କିଛି ହେବନି ସେମିତି କିଛି ହେବନି ଆଉ ଆପଣ ଟ୍ରାଏ କରନ୍ତୁ ଆସିବା ପାଇଁ ଜଲ୍ଦି ଆଉ ମୋର ଗୋଟେ ସର୍ଜରୀ ଅଛି ଯଦି ଟ୍ରିଟମେଣ୍ଟ୍ କରାଇବାର ଅଛି ତ ମୁଁ ରଖୁଛି ଆପଣ ଯେତେ ଶୀଘ୍ର ଆସି ପାରନ୍ତି ମୁଁ ରଖୁଛି